ଆମ ଗାଁରେ ମୋ ଅଜା ଜେଜେବାପା ଜେଜେ ମାଆ ଅଛନ୍ତି ସେମାନଙ୍କ କଥା ମୋତେ ଆକର୍ଷଣ କରେ କାହିଁକିନା ସେମାନେ ଓଡ଼ିଆରେ ଥିବା ରୂଢ଼ିକୁ କହନ୍ତି ଯଥା ଅତି ଲେମ୍ବୁ ଚିପୁଡ଼ିିଲେ ପିତା ଧୀର ପାଣି ପଥର କାଟେ ନଈ ନ ଦେଖୁଣୁ ଲଙ୍ଗଳା ସେଇଠି କଥା ଶୁଣି ଆକର୍ଷଣୀୟ ଲାଗେ ସେଣୁ ଓଡ଼ିଆଭାଷା ପ୍ରତି ମୋତେ ଆକର୍ଷଣ ଲାଗେ ଏବଂ ବାହାରକୁ ଗଲେ ମଧ୍ୟ ବାହାରେ ପିଲାମାନଙ୍କ ସାଙ୍ଗରେ କାମ କଲେ ମଧ୍ୟ ସେମାନେ ମଧ୍ୟ କିଛି ଓଡ଼ିଆ କହନ୍ତି ଯାହାଦ୍ୱାରା ମୋତେ ଲାଗେ ଆମ ଓଡ଼ିଆ ଭାଷାଟା ସବୁଆଡ଼େ ପ୍ରଚାର ହୋଇଛି ତେଣୁ ମୁଁ ଓଡ଼ିଆ ଭାଷା ପାଇଁ ବହୁତ ଗର୍ବିତ ତେଣୁ ମୁଁ କହୁଛି ଗର୍ବରେ କହୁଛି ମୁଁ ଜଣେ ଓଡ଼ିଆ ବୋଲି ଯେହେତୁ ଓଡ଼ିଆ ଭାଷା ପ୍ରଚଳିତ ହେଉଛି ତେଣୁ ଆମ ଦେଶରେ ତଥା ବିଭିନ୍ନ ଦେଶରେ ମଧ୍ୟ ପ୍ରଚଳିତ ହେଉଛି ତେଣୁ ମୁଁ ଶୁଣି ମଧ୍ୟ ଭଲ ଲାଗେ